ବର୍ତ୍ତମାନ ସରକାରଙ୍କର ବହୁତ ଯୋଜନା ଅଛି ସ୍ୱାସ୍ଥ୍ୟଯୋଜନା ଯିଏ ସ୍ୱାସ୍ଥ୍ୟଯୋଜନା ଦିନକୁ ଯେମିତି ଲାଭ ଉଠାଇ ଯେମିତି ସ୍ୱାସ୍ଥ୍ୟ ଆମର ଯେମିତି ବିଜୁସ୍ୱାସ୍ଥ୍ୟ ଯୋଜନା ହେଉ କିମ୍ବା ରାସନ କାର୍ଡ଼ ମଧ୍ୟରେ ସ୍ୱାସ୍ଥ୍ୟ ଯୋଜନା ପାଇପାରିବା ଯେମିତି ମୋଦି ସ୍ୱାସ୍ଥ୍ୟ ଯୋଜନା ଅଛି ମମତା କାଳ ଯୋଜନା ଏମିତି ମମତା ଯୋଜନା ଲୋକଙ୍କର ଯୋଜନା ହୋଇଥାଏ ସେହି ଯେତେବେଳେ ଡେଲିଭରି ଲୋକ ହୋଇଥାଆନ୍ତି ଯେଉଁ ସ୍ତ୍ରୀ ଲୋକମାନେ ହୋଇଥାଆନ୍ତି ସେତେବେଳେ ଆମେ ଆଶାଦିଦିଙ୍କୁ କହିକି ଆମର ତା'ର ମମତା କାର୍ଡ଼ ଇସ୍ୟୁ କରିଥାଉ ଇସ୍ୟୁ କଲା ମଧ୍ୟ ତା'ର ସ୍ୱାସ୍ଥ୍ୟଯୋଜନା ମମତା କାର୍ଡ଼ ମାଧ୍ୟମରେ ପାଇଥାଉ ଯେମିତି ସେହି ଆମର ଆଶା କିମ୍ବା ଏଏନଏମ ପାଖକୁ ଆସି ଆମେ ସେହି ସ୍ୱାସ୍ଥ୍ୟଯୋଜନା ମଧ୍ୟ ଆମେ ଗ୍ରହଣ କରିପାରିବା ତା'ସହିତ କିଛି ବିଜୁସ୍ୱାସ୍ଥ୍ୟ ଯୋଜନା ଅଛି ବିଜୁସ୍ୱାସ୍ଥ୍ୟ ଯୋଜନାରେ ଆମ ପଚାଶ ହଜାର ଟଙ୍କାରୁ ଅଧିକ ମଧ୍ୟ ଆମେ ଲାଭ ଉଠାଇଥାଉ ସିରିୟସ୍ ସମୟରେ ଯେକୌଣସି ଅପରେସନ୍ କେସ୍ ରେ ମଧ୍ୟ ଆମେ ଲାଭ ଉଠାଇଥାଉ ଏଥିପାଇଁ ସେହି ଯୋଜନା କାର୍ଡ଼ ଯଦି ଆମ ପାଖରେ ଅଛି ଯୋଜନା କାର୍ଡ଼ ଯଦି ଦାଖଲ କରୁ ସେହି ଯୋଜନା ମାଧ୍ୟମରେ ଆମେ ପଚାଶ ହଜାରରୁ ଉର୍ଦ୍ଧ୍ଵ ସ୍ୱାସ୍ଥ୍ୟସେବା ପାଇଥାଉ ହାତରୁ ମିଳିନଥାଏ କିନ୍ତୁ ସିଧାସଳଖ ଆମେ ଶାରୀରିକ ସେବା ପାଇଥାଉ ଏବଂ ସେହି କାର୍ଡ଼ କରିବାକୁ ହେଲେ ଆମେ ବ୍ଲକ ଅଫିସର ପାଖକୁ କିମ୍ବା କିଛି ସ୍ୱାସ୍ଥ୍ୟ ଅଧିକାରୀ ପାଖକୁ ଆମେ ଯାଇକି ମଧ୍ୟ ସେ ଯୋଜନାର ସ୍ୱାସ୍ଥ୍ୟକେନ୍ଦ୍ରରେ ମଧ୍ୟ ଆମେ କରିବା ଏବଂ ତା'ର ଲାଭ ଉଠାଇବାର ପାଇଁ ମଧ୍ୟ ସୁଯୋଗ ପାଇବା